ପାଞ୍ଚ ଜଣଙ୍କର ନାମ ମୁଁ କହିପାରିବି ମୋ ଚାରିପାଖରେ ଥିବା ତାଙ୍କ ନାମ ହେଲା ସୁବ୍ରତ ଜେନା ଲୋକନାଥ ଦାସ ଚିରଞ୍ଜୀବ ମହାନ୍ତି ସୁବ୍ରତ ଖୁଣ୍ଟିଆ ଅଶୋକ ଜେନା